ହଁ ମୋ ପୁଅ ପାଇଁ ପ୍ୟାଣ୍ଟ ଶାର୍ଟ କିଣିଥିବାର ଭଲ ଗୁଣ ହେଉଛି କ'ଣ ସେ କପଡ଼ାଟା ସୂତାର ତାପରେ କପଡ଼ାଟା ହାତକୁ ବହୁତ ନରମ ଲାଗୁଛି ପିନ୍ଧିବାକୁ ମଧ୍ୟ ବହୁତ ଭଲ ଲାଗୁଛି ଡ୍ରେସ ବି ମଧ୍ୟ କଲର ବି ଛାଡ଼ୁନି ଆଉ ସେ ଡ୍ରେସ କିନ୍ତୁ ଖରାଦିନ ପାଇଁ ବହୁତ ଭଲ ଲାଗୁଛି ନିଜକୁ ବି ଆରାମ ଲାଗୁଛି ଆଉ ଦେହକୁ ବି ଭଲ ଲାଗୁଛି ପତଳା ତା'ପରେ ସୂତା କପଡ଼ା ହାତକୁ ବି ଭଲ ଲାଗୁଛି ତେଣୁକରି ଦେହକୁ ମଧ୍ୟ ପିନ୍ଧିବାକୁ ଭଲ ଲାଗୁଛି ଆଉ ପଇସା ମଧ୍ୟ ଆମକୁ ଠିକ୍ ଲାଗିଛି ଆଉ ଜିନିଷର ମାନେ ଭଲ ଗୁଣ ବିଷୟରେ ଯେତିକି ପଇସା ନେଇଛନ୍ତି ଆମକୁ କିନ୍ତୁ ବହୁତ ଭଲ ଲାଗୁଛି